ନୟାଗଡ଼ ଜିଲ୍ଲାର ଲୋକମାନେ ଦୈନିକ ସମ୍ମୁଖୀନର ଅସୁବିଧା ହୋଇଥାଆନ୍ତି କାରଣ ହେଲା କାଦୁଅ ରାସ୍ତା ବର୍ଷାଦିନ ଆସିଲେ ଆମ ଅଞ୍ଚଳର ଲୋକମାନେ ସାଇକେଲ୍ ଯିବାର ଦୂରର କଥା ଚାଲିକି ଯାଇପାରନ୍ତି ନାହିଁ କାହିଁକି ନାଁ ଆମ ଅଞ୍ଚଳ ଗୋଟିଏ ଦୁର୍ଗମ ଅଞ୍ଚଳରେ ଯାଏ ଏଠି ବର୍ଷା ସବୁବେଳେ ହୋଇଥାଏ ରାସ୍ତାରେ କେଉଁଠି ଖାଲ ଢିପ ପାଣି ଜମିଯିବା ଫଳରେ ଜଣାପଡ଼େ ନାହିଁ ଫଳରେ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି ଏବଂ ରାସ୍ତା କାଦୁଅ ହେବା ଫଳରେ ଡାକ୍ତରଖାନା ଯିବାର ଯିବାରେ ବହୁତ ଅସୁବିଧା ହୁଏ କିନ୍ତୁ ନିର୍ବାଚନ ଆସିଲେ କେତେକ ନେତା ମନ୍ତ୍ରୀଙ୍କର ମିଥ୍ୟା ପ୍ରତିଶୃତି ଦିଅନ୍ତି ରାସ୍ତା ରାସ୍ତା କରାଇ ଦେବା ପାଇଁ କିନ୍ତୁ ନିର୍ବାଚନ ପରେ ଆମ ଗାଁ କ'ଣ ଆମକୁ ବି ଭୁଲିଯାଆନ୍ତି ଓ ଅସ ଓ ଆମ ଅଞ୍ଚଳ ଗୋଟିଏ ବହୁତ ଗରିବ ଅର୍ଥନୀତିର ସୁବିଧା ନଥାଏ ଦୁର୍ଗମ ଅଞ୍ଚଳ ଯୋଗୁଁ ଲୋକମାନେ ଫୋନରେ ବାର୍ତ୍ତାଳାପ ହେବାକୁ ଚାହିଁଲେବି ଇଚ୍ଛା କଲେ ମଧ୍ୟ ଠିକ୍ ସମୟରେ କଥା ହୋଇପାରନ୍ତି ନାହିଁ ସେଥିପାଇଁ ଆମ ଅଞ୍ଚଳରେ ସରକାର ଦୃଷ୍ଟି ଟିକିଏ ଦିଅନ୍ତୁ